ବାଇକ୍ରେ ଯାତ୍ରା କରିବାକୁ ହେଲେ ଆମକୁ ବହୁତ ଆଗରୁ ପ୍ରସ୍ତୁତ ରହିବାକୁ ପଡ଼ିଥାଏ ଯେମିତି କିି ବାଇକ୍ରେ ଯାତ୍ରା କଲେ ବହୁତ ଗୁଡ଼ିଏ ସୁବିଧା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ଯଦି ବାଇକ୍ରେ ଯାତ୍ରା କରିବା ସମୟରେ ମାନେ କୌଣସି ଆକ୍ସିଡ଼େଣ୍ଟ ହେବା ଦ୍ୱାରା ଫାର୍ଷ୍ଟ ବସ୍ ରଖିବାକୁ ପଡ଼େ ତା'ପରେ ଡ୍ରାଇଭିଂ ଲାଇସେନ୍ସ ରଖିବାକୁ ପଡ଼ିଥାଏ ଗାଡ଼ି କୌଣସି ଜାଗାରେ ଖରାପ ହୋଇଗଲେ ତିଆରି କରିବା ପାଇଁ ଟୁଲ୍ସ ବଲ୍ସ ରଖିବାକୁ ପଡ଼ିଥାଏ ଟୁଲ୍ସ ଆଉ ବାଟରେ ଖାଇବା ନିମନ୍ତେ କିଛି ଖାଦ୍ୟ ରଖିବାକୁ ପଡ଼ିଥାଏ ଆଉ ଆମେ ପିନ୍ଧିବା ପାଇଁ ହେଲମେଟ୍ର ନିତ୍ୟ ଆବଶ୍ୟକ ଯେକୌଣସି ଯାତ୍ରା କରିବାକୁ ହେଲେ ତା'ର ମାନଚିତ୍ର ଦରକାର ହୋଇଥାଏ ଇତ୍ୟାଦିର ଆବଶ୍ୟକତା ରହିଥାଏ